ମୋତେ ଚାଷ କରିବାକୁ ବହୁତ ଭଲ ଲାଗେ ହଳ କଲେ ହିଁ ଚାଷ ହବ ହଳ କରିବ ଖତ ଦେବ ତା'ପରେ ଚାଷ ହିଁ କରିବ ମୋତେ ଗେଣ୍ଡୁ ଚାଷ କରିବାକୁ ଫୁଲ ଚାଷ କରିବାକୁ ଭଲ ଲାଗେ ଆମ୍ବ ଚାଷ କରିବାକୁ ଭଲ ଲାଗେ ଯେଉଁ ଆମ୍ବ ଛୋଟ ଛୋଟ ହାଇବ୍ରିଡ଼ ଆମ୍ବ ଗଛ ଆଉ ପନିପରିବା ଚାଷ କରିବାକୁ ଭଲ ବାଇଗଣ ଫାଇଗଣ କାକୁଡ଼ି ଫାକୁଡ଼ି ଛୋଟ ଛୋଟ ଜହ୍ନି ଭେଣ୍ଡି ଏଗୁଡ଼ାକ ଚାଷ କରିବାକୁ ଭଲ ଲାଗେ କିନ୍ତୁ ହଳ ହିଁ କଲେ ହିଁ ଚାଷ ହୁଏ ହଳ କରିବ ତା'ଦେହରେ ଗୁଣ୍ଡ କରିକି ଖତ ମାଟି ଦେବ ତା'ଉପରେ ଔଷଧ ଗୁଣ୍ଡ ପକାଇବ ସ୍ପ୍ରେ କରିବ ସ୍ପ୍ରେ କଲେ ଚାଷ ଭଲ ଫଳ ଅମଳ ହୁଏ ଚାଷ ବିଷୟରେ କହିବ ଯଦି ମାନେ ବାଇଗଣ କରିବ ସେ କେତେ ବାଇଗଣ ଫଳିବ କାକୁଡ଼ି କରିବ କାକୁଡ଼ି ବି କେତେ ପଚାଶ କିଲୋ ନାକ ବାହାରୁଛି ଭେଣ୍ଡି ବି ବାହାରୁଛି ଆମେ ତାକୁ ବିକ୍ରି କରୁଛୁ ପଇସା ପାଉଛୁ ପାଞ୍ଚ ପଇସା ପାଉଛୁ ଖୁସିରେ ହିଁ ରହୁଛୁ